ଯେଉଁମାନେ ପହଁରିବା ପାଇଁ ଶିଖିବା ଆରମ୍ଭ କରୁଛନ୍ତି ତାଙ୍କ ପାଇଁ ମୋର ଗୋଟିଏ ମାତ୍ର ଉପଦେଶ କି କିଛି ବି ତରତର ହୋଇକି ପହଁରିବା ଦରକାର ନାହିଁ ଆସ୍ତେ ଆସ୍ତେ ଶିଖିବା କାରଣ ପାଣିରେ ଆମ ପାଇଁ ବିପଦ ଆଉ ଉଁ ଆସ୍ତେ ଆସ୍ତେ କିଛି କିଛି ବାଟକୁ ଶିଖିଲେ ହୁଏତ ପହଁରା ଶିଖିବେ ବହୁତ ଏତେ ବାଟ ଗଲେ ପୂଣି ଅସୁବିଧା ହେବ ଆମେ ବି ବୁଡ଼ିଯିବା ଆମ ଜୀବନ ପ୍ରତି ବି ବିପଦ ଅଛି ମୁଁ ବି ଯେତେବେଳେ ଫାଷ୍ଟ୍ ଫାଷ୍ଟ୍ ଶିଖୁଥିଲି ଟିକିଏ ଶିଖୁଥିଲି ତଥାପି ଡରି ଡରି ଶିଖିଛି ମୁଁ ଶିଖିଛି କିନ୍ତୁ ଆସ୍ତେ ଆସ୍ତେ ଶିଖିବା ବି ଭଲ ଏତେ ତରତରରେ ଶିଖିଲେ ଆମେ ଜୀବନ ପ୍ରତି ବିପଦ ହେବ ଆମେ ବି ମରି ଯାଇପାରିବା ସେଥିପାଇଁ ପହଁରିବା ବେଳେ ଆସ୍ତେ ଆସ୍ତେ ଟିକିଏ ଟିକିଏ ଦେଖିକି ଶିଖିବା କଥା ଆଉ ପାଣିରେ ଯେହେତୁ ପାଣିରେ ବି ଜୀବନ ପ୍ରତି ବିପଦ ଅଛି ଆଉ ସେଥିପାଇଁ ତରତର ନ ହୋଇକି ଆସ୍ତେ ଆସ୍ତେ ଶିଖିବା ଆଉ